ହେଲୋ ହଁ ହେଲୋ କିଏ ସୁଶାନ୍ତ କହୁଛନ୍ତି ହଁ ହଁ ମୁଁ ବୁଲୁ କହୁଛି ହଁ ଶୁଣନ୍ତୁ ଆମର ଫ୍ୟାମିଲି ଦିଲ୍ଲୀରୁ କାଲି ଆସି ପହଞ୍ଚିବେ ଆମର ଗାଡ଼ି ଗୋଟେ ଦରକାର ଆଜ୍ଞା ହଁ କଟକ ରେଲୱେ ଷ୍ଟେସନ୍ରୁ ପଟ୍ଟାମୁଣ୍ଡେଇ ପର୍ଯ୍ୟନ୍ତ ଆସିବେ

ହଁ ସେ ଚାରି ଜଣ ଆସୁଛନ୍ତି ତାଙ୍କ ବାପା ବୋଉ ସିଏ ତାଙ୍କ ମିସେସ୍ ହଁ ନନ୍ଦନକାନନ ଏକ୍ସପ୍ରେସ୍ରେ ଆସୁଛନ୍ତି ସକାଳ ନଅଟା ପନ୍ଦରରେ ଆସି ପହଞ୍ଚିବ ଆପଣ ଠିକ୍ ସମୟରେ ଗାଡ଼ି ପଠାଇ ପାରିବେ ଆଜ୍ଞା ହଁ ନଅଟା ପନ୍ଦର ଟାଇମ୍ ତା'ର ଦେଖାଉଛି ସେମତି ଘଣ୍ଟେ ଲେଟ୍ ହୋଇପାରେ ଟ୍ରେନ୍ କଥା ସେଟାତ ଆମେ କହିପାରିବାନି

ଆଜ୍ଞା ଆପଣ ଠିକ୍ ସମୟରେ ମୁଁ ଆପଣଙ୍କର ଯୋଗାଯୋଗ ନମ୍ବର୍ ଦେଇଦେବି ତାଙ୍କର ତାଙ୍କ ସହିତ ତାଙ୍କର ଡ୍ରାଇଭର୍ ନମ୍ବର୍ଟା ଦେଇଦିଅନ୍ତୁ ମୁଁ ବି ତାଙ୍କୁ ଦେଇଦେବି ଆଜ୍ଞା ସିଏ ଡ୍ରାଇଭର୍ ସହିତ ଯୋଗାଯୋଗ କରିବେ ଏବଂ ଆପଣଙ୍କ ଡ୍ରାଇଭର୍ ବି ତାଙ୍କ ସହିତ ଯୋଗାଯୋଗ କରିବ ଆଜ୍ଞା ସେଇ ଶହେ କୋଲୋମିଟର୍ ଭିତରେ ଆପଣଙ୍କର ଗାଡ଼ି ଭଡ଼ା କେତେ ହେବ କୁହନ୍ତୁ କଟକ ରେଲୱେ ଷ୍ଟେସନ୍ରୁ ପଟ୍ଟାମୁଣ୍ଡେଇ ନାଇ ଡିଟେନ୍ ଆଉ କ'ଣ ସାର୍ ଆପଣ ତ ନଅଟା ପନ୍ଦରରେ ଟାଇମ୍ ଦେଖାଉଛି ଆଉ ରାଇଟ୍ ଟାଇମ୍ ଆଉ ସେମିତି ଅଧଘଣ୍ଟା ଲେଟ୍ ହୋଇପାରେ ଘଣ୍ଟାଏ ଲେଟ୍ ହୋଇପାରେ

ନାଇ ଭଡ଼ା ଆପଣଙ୍କ ଗାଡ଼ି ଏଠୁ ପହଞ୍ଚିଲେ ଏଠୁ ଗାଡ଼ି ଭଡ଼ା ନେବ ଯଦି କହିବେ ଫୋନ୍ ପେରେ ବି ଫୋନ୍ ପେ ରେ କିନ୍ତୁ ପହଞ୍ଚିଲା ପରେ ଆଜ୍ଞା କେତେ କୁହନ୍ତୁ ରାଇଟ୍ କଥା କୁହନ୍ତୁ କେତେ ଗାଡ଼ି ଭଡ଼ା ଆପଣଙ୍କର ପଡ଼ିବ ତିନି ହଜାର ଟଙ୍କା ଆଜ୍ଞା ଠିକ୍ ଅଛି ହଉ ରହିଲି